ହଁ ଆଜ୍ଞା ମୁଁ ଆପଣଙ୍କ ଦୋକାନରୁ ଏଇ କାନଫୁଲଟି କିଣିଥିଲି ଆଉ ଏହା ଦେଖିବାକୁ ବହୁତ ସୁନ୍ଦର ଆର ଡିଜାଇନ୍ବି ପୁରା ନୂଆ ଅଛି ୟୁନିକ୍ ଲାଗୁଛି ଆଉ ମତେ ସମସ୍ତେ ପଚାରୁଛନ୍ତି କି କାନଫୁଲ କେଉଁଠୁ ଆଣିଛ ବୋଲି ମୁଁ ଆପଣଙ୍କ ଦୋକାନଠୁ ନେଇଥିଲି ଆହୁରି ଦେଖିବା ପାଇଁ ବି ଅତି ଆକର୍ଷଣୀୟ ଆଉ ହୁଏ ତ ମୁଁ ଅନ୍ୟ କେଉଁ ଦୋକାନରେ କିଣିଥିଲି ମୁଁ ଠକାମିର ଶିକାର ହେଇଥାନ୍ତି କିନ୍ତୁ ଆପଣ ମତେ ଯେମିତି କହିଥିଲେ ସେମିତି କାନ ପୁରାଟା ମୁଁ ୟୁଜ୍ କରୁଛିି କିନ୍ତୁ ଏହାର କୌଣସି ଇଏ ବାହାରୁନି ଏ କାନଫୁଲ ପାଇଁ ମୁଁ ଅଧିକ ଖୁସି ଅଛି ଆଉ ଏ କାନଫୁଲଟା ମତେ ବହୁତ ଭଲ ଲାଗୁଛି ଆଉ ସମସ୍ତେ ବି ପଚାରୁଛନ୍ତି କେଉଁଠୁ ଆଣିଛ ବୋଲି ଆଉ କାନଫୁଲ ମତେ ବହୁତ ଭଲ ଲାଗୁଛିି ଥ୍ୟାଙ୍କ୍ ୟୁ ଆଜ୍ଞା